ଆମେ ଆମର ପ୍ରଥମ ଚାଷ ଜୀବିକା ହେଲା କୃଷି କୃଷି ଜୀବିକା ଆମେ କୃଷିରେ ହିଁ ଆମେ ଚଳୁ ଆମର ଚାଷ ଜମି ବହୁତ କମ୍ ତେଣୁ ଆମେ ପ୍ରଥମେ ଚାଷ ଜମି କଲାବେଳେ ଆମର ପାଣି ଦଉ ଚାଷଟେ କରିବା ପାଇଁ ପାଣିର ଆବଶ୍ୟକ ହୁଏ ସାର ଆବଶ୍ୟକ ହୁଏ ବିଷ ଆବଶ୍ୟକ ହୁଏ ତେଣୁ ସେଥିପାଇଁ ଆମେ ଯେତେ ଅମଳ କରୁଛେ ସେ ଅମଳରୁ ଆମେ ସୁଲଭ ମୂଲ୍ୟରେ ପାଇପାରୁ ନାହୁଁ ଯଦି ବଡ଼ ମରୁଡ଼ି ଟିଏ ଆସିଲା ସେ ଆମର ଜମି ଚାଷରେ ଭସାଇ ନେଇଗଲା ତେଣୁ ଆମେ ଖାଇବା ପାଇଁ କିଛି ଚାଉଳ ଟିଏ ପାଉ ନାହୁଁ ଧାନ ଟିଏ ପାଉନାହୁଁ ତେଣୁ ଆମେ ଗରିବମାନଙ୍କ ପାଇଁ ଯଦି ଆମ ସରକାର ତରଫରୁ କିଛି ସହାୟତା ମିଳନ୍ତା ତାହେଲେ ଆମେ ଉପକୃତ କରନ୍ତୁ ଭଗବାନ ଯଦି ଚାହାନ୍ତେ ପୁଣି ଆମେ ଚାହୁଁଛେ କ'ଣ ଏଇ କୃଷିକାର୍ଯ୍ୟ କରି ଆମେ ଦୁଇ ଥର ତିନି ଥର କୃଷିକାର୍ଯ୍ୟ କରନ୍ତେ ବା ଆମକୁ ସାରର ବିଷରେ ଟିକେ କମ୍ ମୂଲ୍ୟରେ ମିଳିଲେ ଆମେ ଚାଷ ଜମିରେ ଉନ୍ନତି କରନ୍ତୁ ତେଣୁ ଭଗବାନ ତ ଆମକୁ ଚାହୁଁ ନାହାନ୍ତି ଆପଣ ଭଗବାନ ରୂପରେ ଆମକୁ ଦୁଇ ଥର ତିନି ଥର ଚାଷ କାମ କରିବା ପାଇଁ ହିଁ ଦିଅନ୍ତୁ ଆମେ ହେଲୁ ଗରିବ ଲୋକ ଆମ ପାଇଁ କିଛି ସାହାଯ୍ୟ କରନ୍ତୁ ଚାଷ ଜମି ପାଇଁ ଆମେ ଉନ୍ନତି କରନ୍ତୁ ଗୋଟେ ବର୍ଷରେ ଆମେ ତିନି ଥର ଚାରି ଥର ଚାଷ କରନ୍ତୁ ଆମେ ଧାନ ଚାଷ ମଧ୍ୟ କରନ୍ତେ ଗହମ ଚାଷ ମଧ୍ୟ କରନ୍ତେ ମୁଗ ଟିଏ କରନ୍ତେ ତାହା ଆମେ କିଛି କରିପାରୁ ନାହୁଁ ତେଣୁ ଚାଷ ଜମି କମ୍ ଉପରେ ଆପଣ ଅଧିକା ପଇସା ମୂଲ୍ୟରେ ନେଇଯାଉଛନ୍ତି ତେଣୁ କମ୍ ପଇସା ଆମକୁ କମ୍ ପଇସାରେ ଆପଣ ଆମକୁ ସହାୟତା ଯୋଗାଇ ଦିଅନ୍ତୁ ଏବଂ ବହୁତ କମ୍ ବିଷ ଗୁଡ଼ିକ ଦର ଆଜିକାଲି ବହୁତ ହେଲାଣି ସାରର ଦର ବହୁତ ହେଲାଣି ତାହାଲେ ଆମେ ଚଳିବୁ କେମିତି ଆମେ ଗରିବ ଲୋକ ତେଣୁ ଆମର ଜମିବାଡ଼ି ବହୁତ କମ୍ ଆମେ ଖାଇବା ପାଇଁ ପାଉନାହୁଁ ତେଣୁ ଆପଣ ସାହାଯ୍ୟ କରନ୍ତୁ ସରକାରଙ୍କ ତରଫରୁ ଆମେ କିଛି ଭଗବାନଙ୍କୁ ଡାକୁଛେ ସରକାର ଆମକୁ କିଛି ସାହାଯ୍ୟ କଲେ ଆମେ